ଆପଣ ରଙ୍ଗିଲା ଢାବାରୁ କହୁଥିଲେ ମୁଁ ସରୋଜିନି ପରିଡ଼ା କହୁଛି ଆପଣଙ୍କ ଢାବାରୁ ମୁଁ ଗୋଟିଏ ପ୍ଲେଟ ବିରିୟାନୀ ମଗାଇଥିଲି ଜିନିଷ ମୋ ପାଖରେ ପହଞ୍ଚିଛି ମୁଁ ଖାଇଲା ବେଳକୁ ତାହା ଖାଇବା ଯୋଗ୍ୟ ନଥିଲା କାରଣ ତାହା ଦୁର୍ଗନ୍ଧଯୁକ୍ତ ଥିଲା କ'ଣ କରିବେ ଆପଣ ଆଉ ଗୋଟିଏ ପ୍ଲେଟ ବିରିୟାନୀ ପଠାଇବେ ନା ମୋର ଟଙ୍କା ଫେରସ୍ତ କରିବେ ମୋତେ କୁହନ୍ତୁ